ମୁଁ ଦିନକୁ ମନେମନେ ଗୁଣୁଗୁଣୁ ହୋଇକି ଦୁଇଥର ତିନିଥର ଗୀତ ଗାଏ ଆଉ ଗୀତ କେଉଁଠୁ ଶିଖିବାକୁ ହଁ ଏମିତି ଗୋଟିଏ ଦିଦି ମୋର ଗୀତ କ୍ଲାସିକାଲ୍ ଟିଚର ଅଛନ୍ତି ମୁଁ ତାଙ୍କ ପାଖକୁ ଥରେ ଦୁଇଥର ଯାଇଛି କିନ୍ତୁ ଏମିତି ଯାଇନି କିନ୍ତୁ ସୁଯୋଗ ହେଲେ ଯିବି ବୋଲି ଭାବିଛି କିନ୍ତୁ ମତେ ଜଗନ୍ନାଥଙ୍କ ଗୀତ ମତେ ବହୁତ ଭଲ ଲାଗେ